ଯେତେବେଲେ ଗୋଟେ ଛୁଆଟେ ଜନମ୍ ହେସି ଆମେ ସବୁବେଲେ ତାର୍ କେୟାର୍ ନେମା ସେ କେନ୍ତାହୁରି ଠିକ୍ସେ ରହିବା ଆଉ ଆଖେ ପାାଖେ ଆମେ ଖରାପ ଜିନିଷ୍ ଯେନ୍ତା ନାଇଁ ପକାମା ଯେନ୍ତା ଛୁଆକୁ କିଛୁ ଇଫେକ୍ଟ ନା ଆସିବ ଆଉ କପଡ଼ା ଲତା ସବୁ ଜିନିଷ୍ ଆମେ ସଫା ସୁତୁରା ରଖ୍ମା ଆଉ ସବୁବେଲେ ସେ ଲୁଗାକେ ସଫା କରିକିରି ଆମେ ଖରାରେ ରଖ୍ମା ସୁଖାମା ଆଉ ରାତିକା ଆମେ ଯେତେବେଲେ ଶୁଇମା ଛୁଆଟାକି ଆମେ ସବୁବେଲେ ମଶାରୀ ଭିତରେ ହି ରଖ୍ମା ଆଉ ଯେତେବେଲେ ସେ ଛୁଆକେ ଧର୍ମା ସବୁବେଲେ ଆମେ ହାତ ଧୁଇ କରି ଧର୍ବା ଧର୍ମା ଆଉ ଯେନ୍ତାକି କିଛୁ ଆମେ ଲାଉଡ଼୍ ଜାଗାଏ ଛୁଆକେ ନାଇଁ ନେବାର୍ କଥା ସେଥିରେ ସେଥିରେ ନେଲେ ଇଫେକ୍ଟ ପଡ଼୍ବା ଛୁଆ ଉପରେ ଭଲ୍ସେ ଯେନ୍ତାର ରଖ୍ମା ଆମେ